ମୁଇଁ ଦେଖିଛେଁ ଆମର୍ ଗାଁ'ନେ ଜଣେ ପିଲାକେ ସେ ଚାଲି ଚାଲି ଯାଉଥିଲା ଦୁକାନ୍ ଆଡ଼େ ଯାଉଥିଲା ଆର୍ ତାହାକେ କୁକୁର୍ ଆସ୍ଲା ଆର୍ ଚାବିଦେଲା ସେ କାନ୍ଦ୍ଲା ବହୁତ୍ ବାକି ତା'ର୍ ଘରେ ଆସ୍ଲେ ତା'କେ ନେଲେ ମୁଇଁ ଯାହା ଦେଖ୍ଲି ସେ ହିସାବେ ତା'କେ ଫାର୍ଷ୍ଟ୍ ପାଣି ପିଆଲେ ତାକଁର୍ ଘରେ ପାଣି ପିଏଇକିନା ଡ଼ାକ୍ତର୍ଖାନା ଯିବା କା'ଯେ ଫୋନ୍ କଲେ ଫୋନ୍ କଲାକେ ସେମାନେ ଆସଲେ ତାପ୍ରେ ତା'କେ ଡ଼ାକ୍ତର୍ଖାନା ନେଲେ ଡ଼ାକ୍ତର୍ଖାନା ନେଇ ସାର୍ଲା ପରେ ସେ ତାକେ ଡ଼କ୍ଟର୍ ଚିକିତ୍ସା କଲେ ଇଞ୍ଜେକସନ୍ ଦେଲେ ଇଞ୍ଜେକସନ୍ ଦେଲା ପରେ ସେଠାନେ ବ୍ୟାଣ୍ଡେଜ୍ କଲେ ଯେନ୍ଠାନେ କୁକୁର୍ ଚାବିଥିଲା ସେ ଜାଗାନେ ବ୍ୟାଣ୍ଡେଜ୍ କଲେ ଆର୍ ତାହାକେ ମାନେ ମେଡ଼ିସିନ୍ ମାନେ ଦେଲେ ତାହାକେ ଇ'ଟା ଖାଏବ ସନ୍ଧ୍ୟାରେ ଖାଏବ ରାତିନେ ଖାଏବ ଏନ୍ତା କହିକିନା ତାହାକେ ମେଡ଼ିସିନ୍ ମାନେ ଦେଲେ ମେଡ଼ିସିନ୍ ଆଣି ସାର୍ଲା ପରେ ଆଉ କହେଲେ କିଛି ପରାମର୍ଶ ଦେଲେ ଇ ଜିନିଷ୍ମାନେ ନି ଖାଏବ ଏନ୍ତା ନାଇ କର୍ବ ବୋଲିକିନା କହେଲେ ଆରୁ ତାକଁର୍ ଘରର୍ ଲୋକ୍କେ ବି କହେଲେ କି

ସେ ରୁଟିନ୍ କେ ଫୋଲୋ କଲେ ଯେନ୍ଟା ଡ଼କ୍ଟର୍ କହିଥିଲେ ସେଟାକେ ସେ ଛୁଆର୍ ତା'ର୍ ମାନେ ତା'ର୍ ଅଏଁଠା କିଛି ନାଇଁ ଖାଉଥାଇ ସେମାନେ ଆରୁ ତା'କେ ଭଲ୍ସେ ମେଡ଼ିସିନ୍ ମାନେ ଦେଉଥିଲେ ତା'ର୍ପରେ ମଝିନେ ଆଉଥରେ ଗଲେ ସେମାନେ ହସ୍ପିଟାଲ୍ କେ ହସ୍ପିଟାଲ୍ କେ ଗଲେ ସେନେ ଆଉଥରେ କେତେ ଦିନର୍ ଡ଼ୋଜ୍ ଦେସନ୍ ହସ୍ପିଟାଲ୍ ଯେନ୍ ଡ଼କ୍ଟର୍ ଥିସନ୍ ସେମାନେ ଏତେ ଦିନ୍ ଆସ୍ବ ତା'ର୍ପରେ ଇଞ୍ଜେକ୍ସନ୍ ନେବ ଡ଼େଲି

ମାନେ ରିପୋର୍ଟ୍ ଗୁଟେ ବି ଦିଆ ହେଇଥିଲା କି କୁକୁର୍ ଚାବ୍ଲାଟା ରିପୋର୍ଟ୍ ବୋଲିକିନା ହେଇଛେ ସେ ରିପୋର୍ଟ୍ ଦିଆ ହେଇଥିଲା ଆର୍ ମେଡ଼ିସିନ୍ ମାନେ ସେ ଖାଇ ସାର୍ଲାକେ ଏବେ ସେ ପିଲା ଠିକ୍ ଅଛେ ଏବେ